ଆଗ କାଳରେ ସାଧାରଣତଃ ଗୋଟେ ଲୋକ ଯଦି ଗୋଟେ ଲୋକର ଖବର କି ଭଲମନ୍ଦ ଜାଣିବାକୁ ଚାହୁଁଥିଲା ସେ ଚିଠି ମାଧ୍ୟମରେ ଲେଖିକରି ଜଣାଉଥିଲା ବା ଜାଣୁଥିଲା ଏବେ କିନ୍ତୁ ମୋବାଇଲ ଫୋନ ହେବା ଦ୍ୱାରା ଲୋକମାନେ ବହୁତ ଉପକୃତ ଯେହେତୁ ଗୋଟେ କାହାର ସୁବିଧା ଅସୁବିଧା ଭଲମନ୍ଦ ହେଲା ରାତି ଅଧରେ ବି ଚାହିଁଲେ ଗୋଟେ ଲୋକ ଫୋନ୍ଦ୍ୱାରା ମୋବାଇଲଦ୍ୱାରା ସେ ତାର ଫୋନ୍ କରି ଗୋଟେ ଲୋକକୁ ସୁବିଧା ଅସୁବିଧା ଜଣେଇପାରୁଥିଲା ଯାହା ଫଳରେ ଲୋକେମାନେ ବେଶି ଧର ଗୋଟେ ମେଡିକାଲ କେଶ ହେଲା କି କ'ଣ ହେଲା ମାନେ ଗୋଟେ ଲୋକ ହଠାତ କିନା ଗୋଟେ ସୁବିଧା ଅସୁବିଧା ରୁ ପାରିପାଇଯାଉଥିଲା ଯେମିତିକି ଆଗ କାଳରେ ଟିଭି ଟିଭି ଗୋଟେ କ'ଣ ଆମେ ଦେଶ ଆମେ ଘରେ ବସି କିଛି ଜାଣିନଥିଲେ ବାକି ସେ ଘରକାମ ଭଲମନ୍ଦ ଟିଭି ଦ୍ୱାରା କଣ ଆମେ ଦେଶବିଦେଶରେ କଣ ହେଲା କଣ ନାଇଁ ଖବରକାଗଜ ଦ୍ଵାରା ଖବର ଯୋଉ ଟିଭି ନିଉଜ ଦ୍ୱାରା ଆମେ ଦେଶ ବିଦେଶ ର ଖବର ପାଇପାରୁଛୁ ବାକି ରହିଲା କମ୍ପ୍ୟୁଟର କମ୍ପ୍ୟୁଟରର ଲୋକମାନେ ଗୋଟେ ବ୍ୟବସାୟୀ କମ୍ପ୍ୟୁଟରଦ୍ୱାରା ତାର ଭଲ ମନ୍ଦ କେତେ ବିକ୍ରି ବଟା ଭଲମନ୍ଦ ତାର ସେ ଡାଟା ସେ କମ୍ପ୍ୟୁଟରରେ ରହି ରଖିପାରୁଛି ସୁବିଧାରେ